ମୋର ପ୍ରିୟ ବାଇକ୍ ହେଉଛି ପଲ୍ସର୍ ଏଇଟା ହେଉଛି ମୋର ପ୍ରିୟ ବାଇକ୍ ଏବଂ ମୋତେ ବାକି ବହୁତ ପସନ୍ଦ ହୁଏ ମୋତେ ବୁଲେଟ୍ ବୁଲେଟ୍ ହେଉଛି ମୋର ସବୁଠୁ ପ୍ରିୟ ବାଇକ୍ କିନ୍ତୁ ପଲ୍ସର୍ ହେଉଛି ଗୋଟେ ଏମିତି ବାଇକ୍ ଯେଉଁଟାକି ଲଙ୍ଗ ଟାଇମ୍ ଚଲେଇଲେ ମଧ୍ୟ ନିଜର ଅଣ୍ଟା ବଥା ହବୁନି କିଛି ଏମିତି କିଛି ହବୁନି ଯାହାକୁ ଯେ ଯେମିତିକି ଆମେ ବାଇକ୍ ଚଲେଇବା ଛାଡ଼ିଦେବି କିନ୍ତୁ ବୁଲେଟ୍ ହେଉଛି ଗୋଟେ ଷ୍ଟାଇଲିଶ୍ ବାଇକ୍ ଯେଉଁଟା ଚଲେଇଲେ ବି ଭଲ ଲାଗୁଛି ଆଉ ଷ୍ଟାଇଲ୍ ଦେବା ପାଇଁ ବି ସେଇଟା ଭଲ ଅଛି ମୋର ସ୍ୱପ୍ନ ବାଇକ୍ ହେଉଛି ବୁଲେଟ୍ ଏକା ଏଇଟା ହିଉ ମୋର ସ୍ଵପ୍ନର ବାଇକ୍ କିନ୍ତୁ ମୁଁ ଘରେ ସବୁବେଳେ ୟୁଜ୍ କରୁଛି ପଲ୍ସର୍ ଆଉ ମୁଁ ଏଇନେତିନି କୁଆଡ଼େ ବି ଗଲେ ମୁଁ ବୁଲେଟ୍ ଏକ ଏକା ୟୁଜ୍ କରୁଛି ଏଥିପାଇଁ ମୋର ସ୍ଵପ୍ନର ଅଛି ବୁଲେଟ୍ ମୁଁ ବୁଲେଟ୍କୁ ସବୁବେଲେ ମୋର ପ୍ରିୟ ବାଇକ୍ ବୋଲି ଭାବୁଛି ଆଉ ଏଇଟା ହିଁ ମୋର ପ୍ରିୟ ବାଇକ୍ ଭାବୁନି ଏଇଟା ହିଁ ମୋର ପ୍ରିୟ ଆଉ ପଲ୍ସର୍ ମୁଁ ଯଦି ଗାଁରେ କେତେବେଲେ କେବେ ଯିବି ତ ସେଇଟା ହେଉଛି ମୋର ଗୋଟେ ଅପସନ୍ ଆଉ କ'ଣ ସେଇଟା ଚଲେଇଲେ ମୋର କିଛି ବଥା ବି ହେଉନି ଅଣ୍ଟା କଥା ହେଉନି କି କିଛି ଏମିତି ପ୍ରକାର କିଛି ହେଉନି ଯେଥିପାଇଁ ମୁଁ ତାକୁ ହେଟ୍ କରିବି ସେଇଟା ମୋର ପ୍ରିୟ ବାଇକ୍